ଟ୍ରେନ୍ ଏକ ପରିବହନ ଯନ୍ତ୍ର ଯାହାର ବହୁତ ଡବା ଏବଂ ଇଞ୍ଜିନ୍ ଥାଏ ଇଞ୍ଜିନ୍ ଡବାମାନଙ୍କୁ ଚାଲିବାରେ ସାହାଯ୍ୟ କରେ ଟ୍ରେନ୍ର ନିମ୍ନଲିଖିତ ଅଂଶ ଅଛି ସିଟ୍ ବର୍ଥ୍ ଇଞ୍ଜିନ୍ ଚକ ଟ୍ରାକ୍ ସିଟ୍ ଏହା ଚେୟାର୍ କିମ୍ବା ବେଞ୍ଚ୍ ପରି ବସିବା ସ୍ଥାନ ବର୍ଥ୍ ଏହା ବେଞ୍ଚ୍ ପରି ସ୍ଥାନ ଅଟେ ଯେଉଁଠାରେ ଯାତ୍ରୀ ଦୂର ସ୍ଥାନକୁ ଶୋଇକରି ଯାତ୍ରା କରନ୍ତି ବିଭିନ୍ନ ପ୍ରକାରର ବର୍ଥ୍ ଦେଖାଯାଏ ଯାହା ଟ୍ରେନ୍ର ଶ୍ରେଣୀ ଉପରେ ନିର୍ଭର କରେ ଏହା ରିକ୍ସନ କପଡ଼ାରେ ତିଆରି ହୋଇଥାଏ ଟ୍ରେନ୍ର ଚକ ଲୁହାରେ ତିଆରି ହୋଇଥାଏ ଯାହା ଏହାକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ସାହାଯ୍ୟ କରେ ଟ୍ରାକ୍ ଲୁହାରେ ତିଆରି ହୋଇଥାଏ ଟ୍ରାକ୍ ଉପରେ ଟ୍ରେନ୍ର ଚକ୍କା ଚାଲିଥାଏ